ପାଞ୍ଚ ଚାରି ଦୁଇହଜାର ତେଇଶ ଛଅ ଚାରି ଦୁଇହଜାର ତେଇଶ ସାତ ଚାରି ଦୁଇହଜାର ତେଇଶ ଆଠ ଚାରି ଦୁଇହଜାର ତେଇଶ ନଅ ଚାରି ଦୁଇହଜାର ତେଇଶ